ଆମ୍ଭେମାନେ ସାଧାରଣତଃ ମଧ୍ୟାହ୍ନ ଭୋଜନରେ ଡାଲି ଭଜା ଘାଣ୍ଟ ତରକାରୀ ବହୁତ କିଛି ଖାଇଥାଉ ଆଉ ରାତ୍ର ଭୋଜନରେ ଯେମିତିକି ରୁଟି ଦୁଇଟା ଭଜା ଆଉ ଅନ୍ୟାନ୍ୟ କିଛି ବି ଖାଇ ଥାଉ ରାତିରେ ଏବେ ଅଧିକ ଅଧିକ ମାତ୍ରାରେ ଆମେ ରାତିରେ ରୁଟି ଖାଇ ଥାଉ ତା ସହିତ ଗୋଟେ ପ୍ରକାର ତରକାରୀ ଆଉ ଗୋଟେ ଭଜା ଥିଲେ ଆମେ ଖାଉ କିନ୍ତୁ ମଧ୍ୟାହ୍ନ ଭୋଜନରେ ଆମେ ଡାଲି ଚିକେନ୍ ମଟନ୍ ଆଉ ବିଭିନ୍ନ ପ୍ରକାର ସବଜି ପନିପରିବା ତରକାରୀ ଯେମିତିକି ଘାଣ୍ଟ ତରକାରୀ ଭଜା ଆଉ ବହୁତ କିଛି ଖାଇଥାଉ ମଧ୍ୟାହ୍ନ ଭୋଜନରେ ରାତ୍ରି ଭୋଜନରେ କିଛି ଶୁଖିଲା ଖାଇବା ଯେମିତିକି ରୁଟି ଆହୁରି କେବେ କେବେ ଭାତ ବି ଖାଇ ଥାଉ କିନ୍ତୁ ବେଶୀ ବେଶୀ ପରିମାଣରେ ଆମେ ରାତିରେ ରୁଟି ଖାଇ ଥାଉ ତା ସହିତ ଗୋଟେ ତରକାରୀ ଭଜା ଖାଇଥାଉ ଆଉ ମଧ୍ୟାହ୍ନ ଭୋଜନରେ ମଧ୍ୟାହ୍ନ ଭୋଜନରେ ସବୁପ୍ରକାର ଭାତ ଡାଲି ଚିକେନ୍ ଭଜା ବିଭିନ୍ନ ପ୍ରକାର ପନିପରିବା ଘାଣ୍ଟ ତରକାରୀ ଆଉ ଅନ୍ୟ କିଛି ବି ଖାଇଥାଉ ଆମ ଆମେ ବେଶୀ କରିକି ରାତିରେ ହିଁ ରୁଟି ଖାଇ ଥାଉ ମଧ୍ୟାହ୍ନ ଭୋଜନରେ ବେଶୀ ପ୍ରକାର ଭାତ ଖାଇ ଥାଉ ସକାଳ ମଧ୍ୟାହ୍ନ ଭୋଜନରେ ରାତିରେ ରୁଟି ଶୁଖିଲା ଶୁଖିଲା ଖାଇବା ଏଇଟା ସବୁ ରାତିରେ ଖାଇ ଥାଉ ଆମେ ରାତିରେ ବି ମଝିରେ ମଝିରେ ଭାତ ଖାଇ ଥାଉ କିନ୍ତୁ ରୁଟିଟା ବେଶି ଖାଇ ଥାଉ ରାତିରେ ରୁଟି ଖାଇଲେ ଦେହ ପାଇଁ ଭଲ ସେଥିପାଇଁ ରାତିରେ ଆମେ ରୁଟି ରୁଟି ଗୋଟେ ଭଜା ତରକାରୀ ଏଇଟା ସବୁ ଖାଇ ଥାଉ ଆଉ ମଧ୍ୟାହ୍ନ ଭୋଜନରେ ଆମେ ଭାତ ଭାତ ସହିତ ଡାଲି ତରକାରୀ ଚିକେନ୍ ମାଛ ଏଇଟା ସବୁ ଆମେ ମଧ୍ୟାହ୍ନ ଭୋଜନରେ ଖାଇ ଥାଉ